ମାନେ ଏଇ ଯେ ଇଣ୍ଟରର୍ନେଟ୍ ର କିଛିବି କାହିଁ ବଦଳି ନାହିଁ ଯଦି ଓଡ଼ିଆ ଭାଷାଟା ମାନେ ଆସନ୍ତା ସମସ୍ତେ କି ଓଡ଼ିଆ ପଢ଼ି ପାରନ୍ତେ ଜାଣି ପାରନ୍ତେ